ମୁଁ ଆମର ନିକଟବର୍ତ୍ତୀ ଗାଁ ଗାଙ୍ଗବରୁ ସେଇ ଗାଁକୁ ସେ ଗାଁରେ ମୋ ପିଉସୀ ନାନୀ ରହୁଛି ମାତ୍ର ସେ ଗାଁକୁ କେବେ ଯିବାର ନାହିଁ ଏବେ ପ୍ରମୋଦ ସିଏ ଗୋଟେ ଆର୍ ଟି ଓ ବିଭାଗର ଅଛି ସିଏ ଏବେ ପଇସା ନେଇଯାଇଛି କକା ଠୁ ଦୁଇ ହଜାର ସେଥିପାଇଁ ଯିବାକୁ ବାଧ୍ୟ ନ ଗଲେ ପଇସା ବୁଡ଼ିବ ବୁଡ଼ିବ ତ ବୁଡ଼ିବ ଆମେ ହେଲେ ହଇରାଣ ହେବା କଥା ଲାଇସେନ୍ସ ମାଗୁଛନ୍ତି ସବୁ ଜାଗାରେ ନଥିଲେ ହଇରାଣ ହେଲେ ଏମିତି ଯିବା ଆସିବା ଚାଲିଥିଲା ସେ ଭିତରେ ମୋ ବଡ଼ ମାମୁଁ ସିଏ ଗାଡ଼ିଟାକୁ ବିକି କରି ଦାର୍ଜିଲିଙ୍ଗ ପଳାଇଲା ପଚିଶ ହଜାର ଟଙ୍କା ସ୍ୱହା କରିଦେଇ କରି ପଳାଇ ଆସିଲା ସେ ପଇସା ତ ସିଏ ଆଉ ଦେବନି ମୋ ମମି ସିଏ ତାକୁ କୋଡ଼ିଏ ଟଙ୍କା ଜଳଖିଆ ଖାଇବା ମାଗିବ ବୋଲି ସିଏ ବାଇଶ କଥା କହିବ କୋଡ଼ିଏ ଟଙ୍କାଟେ ଦେବ ହେଲେ ଏମିତି ଅବସ୍ଥାରେ ସେଏ ଯେତେବେଳେ ପଚିଶ ହଜାର ଟଙ୍କା ଦେଇଥିଲା ଗାଡ଼ିଟେ କିଣିବାକୁ ଗାଡ଼ିଟେ କିଣିବାକୁ ହେଲେ ସେ ପଇସା ଦେଇନଥିଲା ଦେଢ଼ ଲକ୍ଷ ଟଙ୍କା ତା' ଭାଇ ବାହରେ ଥିଲା ବୋଲେ ମୋ ମାମୁଁ ତା'ପାଖରେ ଥିଲା ହେଇ କରି ହେଲେ କିଣି କରି ଅଣାହେଲା ବିରପୁରୁ ଚପଲ ଦୋକାନ ହେଲା ତା'ଠୁ ଅଣା ହେଇଥିଲା ଆଣିଲା ପରେ ଗାଡ଼ି ବାବା ଚଲାଇଲିିନି ମୁଁ ଚଲାଇଲି ଏମିତି ହେଲା ଗୋଟ ଦିନେ ଗୋଟେ ଦିନ ଖରାବେଳେ ମୋ ଦୋକାନ ଗୋଟେ ଆସିଲା ଆଡ଼ୁ ମୋତେ ଡାକି କରି କହିଲା ଗାଡ଼ି ନେଇଗଲୁ ଆଉ ପଇସା କିଏ ଦବ ମୁଁ ଟିକେ ରାଗିଗଲି ତା'ପରେ ଆଉଥରେ ଘରୁକୁ ଆସିକରି କହିଲୁ ରାତି ଯାଇକରି ବାବା କଥାାର୍ତ୍ତା ହେଇକି ଆସିଲେ ସେ ପଇସା ବିଷୟ ସେତିକିରେ କ୍ଲୋଜ୍ ହେଇଥିଲା ତା'ପର ଠୁ ଘର କାମ ଲାଗିଲା ଘର କାମରେ ନିତି ସକାଳୁ ଶୋଇ କରି ଉଠୁ ଉଠୁ ମାଡ଼ ହେବ ମୁଁ ଶୋଇଥିବି ଗୋଟେ ଥର ଫୋନ ଗଲେ କୁହା ହେବ ଗାଧୋଇବାକୁ ଯାଇଛି ତା'ପରେ ଆଉ ଥରେ ଉଠି ବ୍ରଶ କରୁଥିଲି ଗାଧୋଇବାକୁ ଯାଇଥିବି ସେତେବେଳେ କୁହା ହେବ ହଁ ବାହାରି ପଡ଼ିଲାଣି ପିଣ୍ଡାକୁ ପଡ଼ିଲାଣି ମୂଲିଆ ମିସ୍ତ୍ରୀ ସବୁ ଆସିକରି ଠିଆ ହେଇଥିଲି ହେଇକରି ହେଲେ ମୋର ମାତ୍ର ଖାତିର ନାହିଁ ମୁଁ ପିଲା ଏମିତି ଅବସ୍ଥାରେ ଗାଡ଼ିଟା କିଣାା ହେଇଥିଲା ଏମିତି ହଉ ହଉ ମୋ ଅଜା ମୁଁ ପାପା ବୋଲି ଡାକୁଛି ବୁଢ଼ାଲୋକ ସାନ ମାମୁଁ ଗୋଟେ ଗାଡ଼ିଟେ କିଣିଦେଇଥିଲା ପଚାଶ ହଜାର ଟଙ୍କା ହେଇଥିଲା ଭଲ ଗାଡ଼ି ଆକ୍ଟିଭା ଥ୍ରୀ ଜି'ଟା ସେଇଟାକୁ ବଡ଼ମାମୁଁ ଏକା ବିକି କରି ସେ ଟଙ୍କା ହେଲେ ଖାଇଦେଇଛି ହଁ ଛାଡ଼ ଖାଇଲେ ତ ଖାଇଲା କ'ଣ କରିବ ବୁଢ଼ା ଲୋକ ଏମିତି ଦେଲି ଭାବିକରି ମୁଁ ମୋ ଗାଡ଼ିଟା ଦେଇ ଦେଲି ହେଲେ ଦେଇ ଦେଲୁ ବାବାର ରାଗ ଗାଡ଼ି ଦେଇ ଦେଉଛି ଗାଡ଼ି ଆଣିଲେ କେତେବେଳେ ହେଲେ ଆମ ବଡ଼ ମୋତେ ଚଲାଇ ଦେଲଣିି ଭଞ୍ଜନଗର ଯିବି ବଲେ ମୋତେ କହ ନାହିଁ ତୁ ଦଶଟା ବସ୍ରେ ଏକା ଯା ସେମିତି ଅବସ୍ଥାରେ ହେଲେ ଗାଡ଼ିଟାକୁ ରଖିଲି ତା'ପରେ ଯେମିତି ଯେତେବେଳେ ପାଟିତୁଣ୍ଡ ଟିକେ ହେଲୁ ପାପା କହିଲି ମୁଁ ଗାଡ଼ି ଦେଇନଥିଲି ତୋ ଗାଡ଼ି ହେଲୁ ମୁଁ ରଖିଲି ରଖିବାକୁ ମନ ମାତ୍ର ରଖିବା ମନ ହେଇ କରି ହେଲେ ଗାଡ଼ିଟାକୁ ଆଉଥରୁ ମୁଁ ଆଣିଲି ଧୋବା ବୁଢ଼ା ଘର ସେକାନି ରଖାହେଲା ମୁଁ ଯାଉଥିଲି ଆସୁଥିଲି ଧୋବା ବୁଢ଼ା ସେତେବେଳୁ ବଞ୍ଚିଥିଲା ଏମିତି ଚାଲିଥିଲା ତା'ପରେ ଆଉ ଥର ସେ ଯେଉଁ ଦିନ ମଲା ସେଦିନ ତାକୁ ଧରି ଆସିଲେ ଗୋବ୍ରା ତା' ପୁଅ ରହୁଛି ସୁନାଗଡ଼ାରୁ କୃଷ୍ଟ ମାମୁଁ ଭଲ କିଛି କହିନଥିଲା ହେଲେ ଗୋଟେ ନିଜର ଗୋଟେ ପ୍ରେଷ୍ଟିଜ୍ ସମ୍ମାନ ଅଛି ତାକୁ ଧରି କରି ଗାଡ଼ିଟା ପିଣ୍ଡାରେ ଥୁଆ ହେଇଛି ବୋଲି କଡ଼ିବାକୁ କୁହାହେଲା କିଏ କାଢ଼ିପାରିଲେନି ମୁଁ ଥିଲେ କାଢ଼ିଥାନ୍ତି ସେ ରାକେଶ ଭାଇ ତାଙ୍କମାନେ ସମସ୍ତେ ଚାହିଁରେଲେ କାଢ଼ିପାରିଲେନି ବଡ଼ କଷ୍ଟରେ ଆଉ ଥରେ ଆଣିକି ପିଣ୍ଡାକୁ ଟେକିଥିଲି ବ୍ରେକ୍ ଜାମ୍ ବାବା କେତେବେଳେ ଚଲେଇନି ଗାଡ଼ି ଏମିତି ହେଇକରି ଏବା ଆଉଥରେ ଗୋଟେ କକା ଗୋଟେ ହୋଣ୍ଡା ୟୁନିକର୍ଣ୍ଣ ବୁଝିଛନ୍ତି ସେଇଟାକୁ ଅଣାହେଉଛି ହଉ ଚାଲୁ ଏତିକି କହି ମୁଁ ମୋର ବକ୍ତବ୍ୟ ଶେଷ କରୁଛି